ଆମ ବାଡ଼ିରେ ଆମେ ଫୁଲ ବଗିଚା କରିଥାଉ ବଗିଚା କାମ ପାଇଁ ଆମର ଝୁଡ଼ି ଫାଉଡ଼ା କଟୁରୀ ଗଇଁଚି ହାତକୁଡ଼ି ଲୁହା ଆଦି ବ୍ୟବହାର କରାଯାଏ ମାଟି ଖୋଲିବା ପାଇଁ ଗଇଁଚି ଦରକାର ହୋଇଥାଏ ଗଛ ହାଣିବା ପାଇଁ କଟୁରୀ ଦରକାର ହୋଇଥାଏ ମାଟି ବୋହିବା ପାଇଁ ଝୁଡ଼ି ଦରକାର ହୋଇଥାଏ ଏହିଭଳି ସବୁ ଜିନିଷ ବ୍ୟବହାର କରାଯାଏ